କିଏ ଚନ୍ଦନ ଭାଇ କହୁଛ କି ଠିକ୍ କହିଛି ତ ଭାଇ ମୋର ଟିକିଏ ପୁରୀ ଯିବାର ଥିଲା ତ ମୁଁ ତ ତିରିଶ ତାରିଖରେ ଯିବି ଉଁ ଆପଣଙ୍କର ଅଟୋରେ ଯାଇଥାନ୍ତି ଆମର ଖଜୁରିପଡ଼ା ହଁ ଭାଇ ମୁଁ ପୁରୀ ଯାଇଥାନ୍ତି ସେଠି କିଛି ଭଲ ଭଲ ଯାଗା ଅଛି ପରା

ହଁ ଆଉ ଭାଇ ଭଡ଼ା କେତେ ନେବ କେତେ ଟଙ୍କା ଭାଇ ଏତେ ଟଙ୍କା କି ଭାଇ ଆଉ ଟିକିଏ କମ କରୁନାହାନ୍ତି ଆଉ ଟିକିଏ କମ କଲେ ହେବନିକି ଭାଇ ହଁ ଭାଇ ସେପଟ ଭଡ଼ା ଟିକିଏ କାଟିକି ମୋତେ ଟିକିଏ ଦୂର ଯାଗାକୁ ଯିବାର ଅଛି ନା ତ ସେପଟ ଟିକିଏ ଭଡ଼ା କ୍ୟାନସେଲ କରିଦିଅନ୍ତୁ ହଁ ଭାଇ ଆମର ଏଠି କାରଣ ପାଖରେ ଅଟୋଯାକ ନାଇଁ ନା ସେଇଥିପାଇଁ ମୁଁ ତ ମାନେ ତମକୁ କଲ୍ କରିଥିଲି

ହଁ ଯେ ଭାଇ ଛଅ ହଜାର ଟଙ୍କା ନେଲେ ହେବନିକି ଭାଇ ଯିବି ଏତେ ଦୂର ଆହୁରି ଗୋଟେ ରାତି ରହିବିନି କି ସେଠି ହଁ ଭାଇ କଣ ହେଇଯାଉଛି ହଁ ଭାଇ

ଆହୁରି ସେଠି କଣ କଣ ଯାଗା ଅଛି ବୁଲିବା ପାଇଁ ହୁଁ ଆହୁରି ହଉ ଭାଇ ତାହାଲେ ମୁଁ ଗଲାଦିନ କଲ୍ କରିବି ରଖୁଛି